ମୋର ସବୁଠୁ ସ୍ମରଣୀୟ ବାଇକ୍ ହେଉଛି ଟି ଭି ଏସ୍ ଆପାଜ୍ ଆପାଚ୍ ବାଇକ୍ ମୋତେ ସବୁଠାରୁ ଭଲ ଲାଗେ ତା ଷ୍ଟାଇଲ୍ ତାର ଗାଡ଼ିର ସାଉଣ୍ଡ୍ ଆଉ ଚଲାଇଛି ବି ତାକୁ ବହୁତ ଭଲ ଲାଗେ ସୁଇଟେବଲ୍ ଲାଗେ ସ୍ମୁଥ୍ ଲାଗେ ଆଉ ଟି ଭି ଏସ୍ ଆପାଜ୍ ସବୁଠାରୁ ଭଲ ଗାଡ଼ି ଟି ଭି ଏସ୍ ଆଜ ଆପାଚ୍ ଏଫ୍ ଟି ଆର୍ ୱାନ୍ ସିକ୍ସଟି ମା ସି ସି ଆଉ ଟିଭିଏସ୍ର ସବୁ ବ୍ରାଣ୍ଡ ବି ମୋତେ ଭଲ ଲାଗେ ଟି ଭି ଏସ୍ କମ୍ପାନୀର ସବୁ ଗାଡ଼ି ଯେମିତିକି ଜୁପିଟର୍ ସ୍କୁଟି ଟି ଭି ଏସ୍ ଆପାଚ୍ ଟି ଭି ଏସ୍ ରାଇଡ଼ର୍ ଏମିତିି ସବୁ ତା ଗାଡ଼ି ତା ଡିଜାଇନ୍ ତା ଇଞ୍ଜିନ୍ ସବୁ ସେ ଗାଡ଼ି ବହୁତ ଭଲ ଲାଗେ ଆର୍ ଟିଭିଏସ୍ ଆପାଚ୍ଟା ମୋତେ ସବୁଠୁ ଭଲ ଲାଗେ ଆଉ ସେ ତା ସେ ଟି ଭି ଏସ୍ ଆପାଚ୍ ମୋର ନାହିଁ ମୋର ଗୋଟେ ସାଙ୍ଗର ଅଛି ମୁଁ ତାକୁ ଚଲାଏ ଆଉ ସେ ଗାଡ଼ି ଆଣିବା ପାଇଁ ବି ମୋର ବହୁତ ଇଚ୍ଛା ଟି ଭି ଏସ୍ ଆପାଚ୍ ଆର୍ ଟି ଏଫ୍ ୱାନ୍ ସିକ୍ସଟି ସିକ୍ସ